ମଣିଷର ଅଗ୍ରଗତି ପାଇଁ ଶିକ୍ଷା ଜରୁରୀ ଭାରତର ଶିକ୍ଷା ବ୍ୟବସ୍ଥାରେ ଏବେ ବହୁତ ଉନ୍ନତ ଘଟିଛି ଏ ଶିକ୍ଷା ବ୍ୟବସ୍ଥା ପାଇଁ ଭାରତ ସରକାର ବହୁତ ନୀତି ନିୟମ କରିଦେଇଛନ୍ତି ଭାରତର ଶିକ୍ଷା ଏତେ ଉନ୍ନତ ଯେ ବିଦେଶରୁ ମଧ୍ୟ ଛାତ୍ରମାନେ ପାଠପଢ଼ି ଆସନ୍ତି ଏବଂ ସମସ୍ତେ ପାଠ ପଢ଼ିବା ପାଇଁ ସରକାର ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରମାନଙ୍କୁ ଖାଇବା ମାଗଣାରେ ବହି ଓ ଡ୍ରେସ୍ ଜୋତା ମାଗଣାରେ ଯୋଗାଇ ଦେଉଛନ୍ତି ଯଦି ପ୍ରାଥମିକ ଶିକ୍ଷାରେ ମୌଳିକ ଶିକ୍ଷାକୁ ଯୋଗ କରିଦେଇ ଦିଅନ୍ତି ତାହେଲେ କିଛି ଛାତ୍ର ବେକାରୀରୁ ମୁକ୍ତି ପାଆନ୍ତେ